ଆମ ଦେଶ ର ଇତିହାସ ଆମ ଦେଶ ର ଇତିହାସ କହିଲେ ଆମ ଦେଶ ର ପୂର୍ବ ପୁରୁଷ ମାନେ ଯେଉଁ କରିକି ଯାଇଛନ୍ତି ସେମାନେ ମରିଯାଇଛନ୍ତି ସତ କିନ୍ତୁ ଯେଉଁ କୀର୍ତ୍ତି କରିକି ଯାଇଛନ୍ତି ତାର ଯେଉଁ ତାକୁ ଆମେ ଜୀବନ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଛେ ତାଙ୍କର ଗୁଣ ଗାନ କରିବା କିନ୍ତୁ ସେଇଟା ଆଜିର ଦେଶକୁ ସତରେ ଗଢ଼ି ତୋଳିଛି ସେମାନେ ଏତେ ପୂର୍ବ ହେଲେ ବି ତାଙ୍କର ସେଇ ଆଇନ ସେଇ ନିୟମ ଏବେ ବି ଆମେ ତାଙ୍କୁ ଫଲୋଅପ କରି ଆସୁଛୁ ତାଙ୍କ ପାଇଁ ପ୍ରକୃତରେ ଗର୍ବିତ ଐତିହାସିକ ମୁହୂର୍ତ୍ତ ହେଉଛି ବିଦେଶୀ ବର୍ଜନ ଏଥର ଆମେ ଚାଁହୁଛୁ ଯେ ସେ ବ୍ରଏଲର ଆଉ ବନରାଜ କୁକୁଡ଼ା ନରଖିକି ଆମେ କିଭଳି ନିଜ ଦେଶର ସ୍ୱଦେଶର ମାନେ ଦେଶୀ କୁକୁଡ଼ା ରଖିକି ଆମେ ବେଶୀ ଟଙ୍କା ରୋଜଗାର କରିପାରିବା ତେଣୁ ମହାତ୍ମା ଗାନ୍ଧୀ ଯେମିତି କରିଥିଲି ଯେ ବିଦେଶୀ ସବୁ ବର୍ଜନ କରିଥିଲି ନିଜେ ଅରଟରେ ସୂତା କାଟି ନିଜେ ଲୁଗା ବୁଣିକି ପିନ୍ଧୁଥିଲେ ସେମିତି ଆମେ ସେ ବାହାର ଦେଶ ବ୍ରଇଲର ଆଉ ବନରାଜ କୁ ଛାଡ଼ିକି ଆମେ କେମିତି ସ୍ୱଦେଶରେ ଥିବା ଦେଶୀ କୁକୁଡ଼ା ପାଳନ କରିବା ଏଇଟା କିନ୍ତୁ ପ୍ରକୃତରେ ସେ ଗାନ୍ଧିଜୀ କହିଥିଲେ ଏବଂ ଆମେ ସେ ଗାନ୍ଧିଜୀ ଙ୍କୁ ଫଲୋଅପ କରିକି ହିଁ ଏଇ କାମ ଆରମ୍ଭ କରୁଛୁ ଆଉ ମୁଁ ପସନ୍ଦ କରୁଥିବା କିଛି ସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ହେଉଛି ମହାତ୍ମା ଗାନ୍ଧୀ ଜବାହରଲାଲ ନେହୁରୁ ଗୋପବନ୍ଧୁ ଦାସ ଲକ୍ଷ୍ମଣ ନାୟକ ବୀର ସୁରେନ୍ଦ୍ର ସାଏ ପ୍ରାଣକୃଷ୍ଣ ସଦାର ବଲ୍ଲଭ ଭାଇ ପଟେଲ ଆଦି